ହଁ ହ୍ୟାଲୋ ହଁ ଠେଲାରେ କ କାଁଣ କାଁଣ ବନା ହେଇଚି ବନାସି ଠେଲା ନେ ଗୁପ୍ଚୁପ୍ କେନ୍ତା ଲାଗ୍ସି ହୁଁ ଆଉ ଲିଆ ମୁଇଁ ବି ଗୋଟେ ଠେଲା ନେଇଅଛି ସେ ଥାନେ ବହୁତ୍ ଭଲ୍ ଭଲ୍ ସେ ବନାସି ଆଉ ଲିଆ ତୁ ଖୁବ୍ ସୁନ୍ଦର୍ ସି ବନାସି ତୋ ଠାନ୍ ଏକା କେମିତି ବନାସି ହୁଁ ମୋ ଠାନ ବି ଟିକେ ସେ ଶାଗକୁ ଭଲ୍ କେ ବନା ନି ରାକ୍ କର୍ ଦେସି କେଭେ ନମକ ଯାଦା ଦେଇ ଦେସି ଆଉ କେବେ ସିଧା ଲାଗ୍ସି ଭଲ୍ ନାଇ ଲାଗିନ ତ ଲିଆ ଭଲ୍ ଲାଗ୍ସି ହେରି ଆଉ ମୁଁ ଠାନେ ଯେମିତି କି ଗୁପ୍ଚୁପ୍ ବନାସି ଚାଓମିନ୍ ବନାସି ଚାଟ୍ ବନାସି ମକା ବନାସି ଏ ସାଇଟ୍ କେ ଆମର୍ ଉଁ ପୋଚଡ଼ିନି ବନା ହେଇଚି କିଛ୍ ତ ଖାଇ ବନାସି ଉଁ ଆଉ ଗୋଟେ ଠେଲା ନେ ବନାଉ ଥିବା ଏଇ ଠାନେ ଠେଲା ନି ବନାବା ଆଗରୁ ଛାଡ଼ି ଯିବାଁ ସାଙ୍ଗେ ଆହାଁ ଚାଲୁ ହୁଁ ଆସୁନି କାଢ଼ି ଦେଇଛନ୍ ହଁ ହଁ ହେତ୍କି ଆମେ ଗୁ ଗୁପ୍ଚୁପ୍ ଖାଉ ଥିସି କେନ୍ତା ଟେଷ୍ଟ ଲାଗିବ ଯେ ଆଜିଟା ସେଦିନଟା ତ ଟିକେ ଭଲ ହେଲା ଆଜିଟା କେନ୍ତା କର୍ବା ଆଜି ହୁଁ ହଁ ଆଜିଟା ଆମ ଆମ ସାଇଡ଼ରେ ଟିକେ ତୀଖା କରି ଦେଇଥିଲା ଆଉ ତେନ୍ତୁ ପୁରା ତୀଘା ହେଇ ଯାଇଥିବାରୁ ଆଲୁ କି ନୁନ୍ ନମକ ଯାଦା ହେଇ ଯାଇଥିଲା ଆଣ୍ଟି କି ଭଲ୍ ନାଇ ଲାଗି ଆମର୍ ଇ ଲଟ୍ଟା କାଇଁ କି ଖୁବ୍ ରାଗ କରି ଦେଇଥିଲା ଯେ ଭଲ୍ ନାଇ ଲାଗିଲା ଟିକେ ଆଚ୍ଛା କାଁଣ ପଚାରାଲୁ ନି ପଡ଼ିଥିଲୁ କି ଯେ ପଚରା ଆନୁ ଚାଲୁ

ହୁଁ କାଲି ଯିଏ ଆସିଥିଲେ ପଚାରନୁ ବୋଲୁଥିଲି ଯେ ପୋଚୋଡ଼ି ପୋଚୋଡ଼ି କେମ୍ ବୋଲୁଥିଲି ବୋଲିକି